ଆମ ଦେଶରେ ବହୁତ ଭଲ ଡାକ୍ତରଖାନା ବାହାରିଲାଣି ସବୁ ଯେଉଁଟାକି ସରକାରଙ୍କ ଦ୍ଵାରା ପ୍ରସ୍ତୁତ କରାହେଉଛି ଏବଂ ଯାହାର ଯତ୍ନ ମଧ୍ୟ ବହୁତ ଭଲ ଭାବରେ ନିଆଯାଉଛି ଆମେ ଆମ ଚିକିତ୍ସା ପାଇଁ ଆଗରୁ ଦେଶ ବିଦେଶକୁ ଯାଉଥିଲୁ ଯାହା ଦ୍ଵାରା ଆମର ଅଧିକ ପଇସା ମଧ୍ୟ ଖର୍ଚ୍ଚ ହେଉ ହେଉଥିଲା ଆଉ ଆମେ ଆମକୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡୁଥିଲା ଆଉ ଲୋକମାନଙ୍କର ବିନା ସାହାଯ୍ୟରେ ମଧ୍ୟ ଆମେ ସେହି ଜାଗାକୁ ଯାଇପାରୁନଥିଲୁ ତ ଏବେ ଆମ ଦେଶରେ ବହୁତ ସୁବିଧା ହୋଇଗଲାଣି ଯାହା ଫଳରେକି ଆମେ ଅଲ୍ଟ୍ରାସାଉଣ୍ଡ୍ କମ୍ପୁଟର୍ ସବୁକିଛି ଆମ ଦେଶ ଭିତରେ ରହିକିନା ହିଁ କରିପାରୁଛୁ ଆଉ ବହୁତ ଖୁସି ଲାଗୁଛି ଏହା ସରକାରଙ୍କ ଦ୍ଵାରା ହେଉ ହେବ ଏହା ସରକାରଙ୍କ ଦ୍ଵାରା ସମ୍ଭବ ହୋଇପାରୁଛି ଆଉ ଆମେ ବହୁତ ଲାଭବାନ ଏହି ସରକାରଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହିଁବି ସରକାର ଆମର ସ୍ଵାସ୍ଥ୍ୟବୀମା କାର୍ଡ଼୍ ମଧ୍ୟ କରିଛନ୍ତି ସମସ୍ତଙ୍କୁ ଘରେ ଘରେ ଏହି କାର୍ଡ଼୍ ବଣ୍ଟନ କରାଯାଇଛି ସ୍ଵାସ୍ଥ୍ୟବୀମା କାର୍ଡ଼୍ ଜଣଙ୍କୁ ଦଶ ଲକ୍ଷ ଦଉଛି ସେ ଖର୍ଚ୍ଚ କରିବା ପାଇଁ ସେଇଟା ସରକାର ଦେଉଛନ୍ତି ଆଉ ସବୁ ପରିବାର ଏଥିପାଇଁ ଲାଭଦାୟକ ପାଇପାରୁଛନ୍ତି ଏହାର କୋଭିଡ଼୍ରେ ମଧ୍ୟ ଆମେ ଘରେ ରହୁଥିଲୁ ମାସ୍କ୍ ପିନ୍ଧୁଥିଲୁ ବାହାରକୁ ଯାଇପାରୁନଥିଲୁ ଆହୁରି ଦୋକାନ ସବୁ ବନ୍ଦ ରହୁଥିଲା ଗୋଟେ ଗୋଟେ ଘର ଗୋଟେ ଗୋଟେ ଗଳି ଆମେ କାହା ଘରକୁବି ଯାଇପାରୁନଥିଲେ କାହାକୁ ମଧ୍ୟ ଛୁଇଁ ବି ନଥିଲେ ତ ଆମକୁ ଡର ଲାଗୁଥିଲା ଛୁଇଁବା ପାଇଁ ତ ତା'ପରେ ଆମେ ଗୋଟେ ଗୋଟେ ଗଳି ବି କଣ୍ଟେନ୍ମେଣ୍ଟ୍ ଜୋନ୍ ହୋଇଯାଉଥିଲା ଯେଉଁଟାକି ଆମେ ଚାହିଁଲେ ବି ସେହି ଗଳି ଭିତରକୁ ଯାଇପାରିବା ନାହିଁ ତ ନିଜ ସମ୍ପର୍କୀୟମାନଙ୍କ ସହ ଦେଖା ମଧ୍ୟ କରିପାରୁନଥିଲେ ଆଉ ଆମ ଅଞ୍ଚଳର ଉନ୍ନତି ପାଇଁ ଆଉ ଟିକିଏ କିଛି ଯଦି ସରକାରଙ୍କ ଦ୍ଵାରା ସୁବିଧା ହୋଇପାରନ୍ତା ଆଉ ହଁ ଲୋକମାନେ ଲାଇନ୍ରେ ମଧ୍ୟ ଠିଆ ହେଉନାହାନ୍ତି ଏ ଯେଉଁ ଆମର ଡାକ୍ତରଖାନା ସାମ୍ନାରେ ଏବେ ଅଲଗା ଅଲଗା ସବୁ ଡିପାର୍ଟମେଣ୍ଟ୍ ହୋଇଯାଇଛି ଯେଉଁଟାକି ଆଉ ଲାଇନ୍ ଲଗାଇବାକୁ ପଡ଼ୁନି ଲୋକମାନେ ରାତିରୁ ରାତି ଅଧରୁ ଆସିକିନା ବି ଲାଇନ୍ ଲଗାଇ ଠିଆ ହୁଅନ୍ତି ଯେଉଁଟାକି ଲୋକମାନଙ୍କୁ ସେଭଳି କିଛି ଆଉ କରିବା ପାଇଁ ପଡ଼ୁନି ଯେହେତୁ ଅଲଗା ଅଲଗା ଡିପାର୍ଟମେଣ୍ଟ୍ ହୋଇଯାଇଛି ତ ସେଥି ପାଇଁ ସରକାରଙ୍କୁ ମୁଁ ବହୁତ କୃତଜ୍ଞତା ଜଣାଇବି ଆଉ ଏଇଟା କହିବାକୁ ଚାହିଁବି କି ସରକାର ଆମ ଅଞ୍ଚଳରେ ଆଉ କିଛି ସୁବିଧା ଯଦି ଯୋଗାଇ ପାରିବେ ତା'ହେଲେ ବହୁତ ଲାଭବାନ ହେବ ଆଉ ସବୁ ଲୋକଙ୍କ ପାଇଁ ସୁବିଧାଦାୟକ ହେବ ସବୁ ସବୁ ଯେଉଁ ଡାକ୍ତର ଆମକୁ ଦରକାର ଗୋଟେ ଗୋଟେ ବାରରେ ଗୋଟେ ଗୋଟେ ବାରରେ ସେହି ସେହି ଡକ୍ଟର୍ ଆସୁଛନ୍ତି ଗୋଟେ ଦିନ ଦନ୍ତ ଦନ୍ତ ବିଭାଗର ଡକ୍ଟର୍ ଆସୁଛନ୍ତି ଗୋଟେ ଦିନ ପେଟ ବିଭାଗର ଡକ୍ଟର୍ ଆସୁଛନ୍ତି ତ ଆମେ ବହୁତ ଲାଭବାନ ହୋଇପାରୁଛୁ ଯାହା ଫଳରେକି ଆମର ପଇସା ବି ଏତେ ଖର୍ଚ୍ଚ ହେଉନାହିଁ ମାଗଣାରେ ଆଇରନ୍ ଟାବ୍ଲେଟ୍ସ୍ ଆଉ ବହୁତ ସାରା ଗ୍ୟାସ୍ ଟାବ୍ଲେଟ୍ ଯେଉଁଟାକି ଆମେ ପାଇପାରୁଛୁ ଆଉ ଓ ଆର୍ ଏସ୍ ମଧ୍ୟ ପାଇପାରୁଛୁ ଆଉ ଆମେ ଯେଉଁଟା ପଇସା ଦେଇକି ଅଧିକ ପଇସା ବାହାରୁ କିଣୁଥିଲୁ ସେଇଟା ମଧ୍ୟ ଆମେ ମାଗଣାରେ ପାଇପାରୁଛୁ ତ ମୁଁ ବହୁତ ଖୁସି କି ଆମ ସରକାର ଆମ ପାଇଁ ଏତେ ସବୁକିଛି କରୁଛନ୍ତି ଆଉ କରନ୍ତୁ ମଧ୍ୟ ଲୋକମାନଙ୍କର କିଛିଟା ଭଲ ପାଇଁ ହିଁ ସେ କରୁଛନ୍ତି ତ ତାଙ୍କୁ ମୁଁ ବହୁତ ଧନ୍ୟବାଦ ଦେବାକୁ ଚାହିଁବି ଆଉ ଆମ ଅଞ୍ଚଳରେ ଆଉ କିଛି ପରିବର୍ତ୍ତନ ଆଣିପାରିବେ ଯଦି ମୁଁ ବହୁତ ଖୁସି ହେବି